ମୁଁ ଅନେକ ଭଲ ପୁସ୍ତକ ପଢ଼ିଛି ସେ ପୁସ୍ତକ ଭିତରେ ମୋତେ ବେଶି ଭଲ ଲାଗେ ଛଅ ମାଣ ଆଠ ଗୁଣ୍ଠ ଫକୀର ମୋହନ ସେନାପତିଙ୍କର ତାଙ୍କର ଯଦିଓ ମମଲୋଚନା ପ୍ରକୃତି ଏସବୁ ରହିଛି ଚାରୋଟି ଉପନ୍ୟାସ କୋଡ଼ିଏଟି ଗଳ୍ପ ମୋତେ ଛଅ ମାଣ ଆଠ ଗୁଣ୍ଠ ଏଥିପାଇଁ ଭଲ ଲାଗେ ଯେ ଯେ ଗାଁ ଗହଳିରେ ଚରିତ୍ରକୁ ଭଲ ଭାବେ ନିରେଖି ଜାଣିଛନ୍ତି ଏବଂ ରାମଚନ୍ଦ୍ର ମଙ୍ଗରାଜଙ୍କ ଠାରୁ ଆରମ୍ଭ କରି ଜମିଦାରଙ୍କ ଯେଉଁ ଚାଲିଥିଲା ପ୍ରତିପତି ଅତୀତରେ ଏବେ ଅବଶ୍ୟ ବହୁତ କମି ଗଲାଣି ସେ କଥା ସେ ଲେଖିଛନ୍ତି ଏବଂ ମୋତେ ପ୍ରଭାବିତ କରିଛି ତେଣୁ ସେଥିରେ ନିରୀହ ଚରିତ୍ର ଯୋଉ ରହିଛି ଯେ ସାରିଆ ଏବଂ ଭଗିଆ ଏଭଳି ନିରୀହ ଚରିତ୍ର ବର୍ତ୍ତମାନ ମଧ୍ୟ ଗାଁ ଗହଳିରେ ରହିଛନ୍ତି ସେ ନିରୀହମାନଙ୍କୁ କେମିତି ଶୋଷଣ କରା ଯାଉଥିଲା ତା'ର ଚିତ୍ର ଦେଇଛନ୍ତି ସତେ ଯେମିତି ଫକୀର ମୋହନ ସେନାପତି ହାଡ଼େ ହାଡ଼େ ପ୍ରତ୍ୟେକ ଲୋକଙ୍କ ହୃଦୟକୁ ସେ ଚିହ୍ନିଥିଲେ ତେଣୁ ତାଙ୍କ ପୁସ୍ତକ କାଳଜୟୀ ମୋତେ ଛଅ ମାଣ ଆଠ ଗୁଣ୍ଠ ଭଳି ବହି ଆଉ ମୋତେ କାହିଁ ମୁଁ ଦେଖୁ ନାହିଁ